ପିଲା ଦିନର ମୋର ସ୍ମୃତି ଆଉ ବାପା କେମିତି ମୋତେ କାନ୍ଧରେ ବସେଇ କାଖେଇ ଯେ ମୋ ପୁଅ ଯାତ୍ରା ହେଉଛି ଦୋଳଯାତ୍ରା ହେଉଛି ଜଗନ୍ନାଥ ମନ୍ଦିର ଅଛି ଆଜି ଶ୍ରୀଗୁଣ୍ଡିଚା ରଥ ଟଣା ହେବ ମୋ ପୁଅ ଚାଲି ପାରୁନାହିଁ ମୋତେ ଯେଉଁ କାନ୍ଧରେ ବସେଇ କାଖରେ କାଖେଇ ରଥ ଦଉଡ଼ିଟି ଗୋଟିଏ ହାତରେ ଧରେଇ ଦିଅନ୍ତି ପୁଅ ଟିକିଏ ମୋର ଟାଣୁ ଦୋଳ ବିମାନ କତିକି ନେଇ ରାଧାକୃଷ୍ଣଙ୍କ କତିରେ ମୋ ପୁଅ ଟିକେ ମୁଣ୍ଡ ଲଗେଇ ଜୁହାର ହେଉ ମୁଣ୍ଡରେ ଟିକେ ଅବିର ଆଣିକି ମୋର ମାରିଦିଅନ୍ତି ଆଉ ଦୋଳଯାତ୍ରାରେ ମୋତେ କିଛି ବାଟ ଭ୍ରମଣ କରି ବୁଲେଇ ଦିଅନ୍ତି ଶିବ ମନ୍ଦିର ନେଇକି ଟିକିଏ ଦର୍ଶନ କରେଇ ଦିଅନ୍ତି ଆଉ ଆଜି ଆଉ ବାପା ତ ନାହାନ୍ତି ମା' ତ ନାହାନ୍ତି ପିଲାଦିନ ର ସ୍ମୃତି ସେଇଟା ମୋର ସବୁବେଳେ ମନେ ପଡ଼େ ଯେ ବାପା ପିଲାଦିନେ ମୋତେ ଏଇ ଏଇ ଜିନିଷ ଗୁଡ଼ିଏ ମନ୍ଦିର ଥରେ ଦେଖେଇ ନେଇଥିଲେ